ଏକୋଇଶି ଦଶ ଦୁଇହାର ପାଞ୍ଚ ଅଠର ତିନି ଦୁଇହଜାର ପାଞ୍ଚ ଉଣେଇଶି ଏଗାର ଦୁଇହାର ପାଞ୍ଚ ଏକ ବାର ଦୁଇହଜାର ନଅ ଏକ ସାତ ଦୁଇହଜାର ଷୋହଳ